ଆମର ଖାଦ୍ୟ ର ଆବଶ୍ୟକତା ନିମନ୍ତେ ଆମେ ଚାଉଳ ଡାଲି ଜାତୀୟ ତୈଳବୀଜ ଝୋଟ ନଡ଼ିଆ ହଳଦୀ ଇତ୍ୟାଦି ଫସଲ ରୋପଣ କରିବା ପାଇଁ ଚାହୁଁ ଏହାକୁ ରୋପଣ କରିବା ସମୟ ଅଲଗା ଅଲଗା ଯେମିତିକି ଚାଉଳ ବା ଧାନ ରୋପଣ କରିବାର ସମୟ ବର୍ଷା ଦିନ ଆରମ୍ଭରେ ଡାଲି ଜାତୀୟ ଓ ତୈଳବୀଜ ରୋପଣ କରିବାର ସମୟ ଶୀତ ଦିନ ଆରମ୍ଭରେ ଝୋଟ ନଡ଼ିଆ ଏ ଓ ହଳଦୀ ଏଗୁଡ଼ିକ ରୋପଣ କରିବାର ସମୟ ବର୍ଷା ଦିନ ଆରମ୍ଭରେ ପନିପରିବା ଫସଲ ଚାଷ କରିବାର ସମୟ ଶୀତ ଦିନ ଆରମ୍ଭରେ ବର୍ଷା ଦିନ ଆରମ୍ଭରେ ହୋଇଥାଏ